ହ୍ୟାଲୋ ଆଜ୍ଞା ନମସ୍କାର୍ ଏହିଟା ରୁଚି ରେଷ୍ଟୁରାଣ୍ଟ ଲାଗ ଲା କେଁ ମୁଇଁ ଏନ୍ ଅର୍ଡ଼ରଟା ଯେନ୍ କରିଥିଲି ସେ ଅର୍ଡ଼ରରେ ମୋତେ ଆର୍ କିଛି ଜିନିଷ୍ ଦରକାର ହେଉଛେ କିଛି ପାତ୍ର ଖାଇବାର୍ଲାଗି ମୋର୍ ପାଖରେ ନାଇଁନ ସେଥିର୍ଲାଗି ମୁଇଁ ଫୋନ୍ କରିକିରି ତାର୍ ସାଙ୍ଗରେ ମିଶାଇକି ଦବାର୍ଲାଗି କହୁଛେଁ ଥାଲି ଗୋଟିଏ ଦେବେ କଣ୍ଟା ଚାମୁଚ୍ ଗୋଟିଏ ଦେବେ ଆର୍ ଗିନା ଦୁଇଟା ଦେବେ ତାର୍ ସାଙ୍ଗେ ଏକାଠି ପ୍ୟାକ୍ କରିକିରି ମୋତେ ପଠାଇଦେବେ